ଯଦି ମୋତେ ଏକ ଅନ୍ୟ ଦେଶକୁ ଭ୍ରମଣ କରିବାପାଇଁ ସୁଯୋଗ ମିଳେ ତାହାଲେ ମୁଁ ଇଂଲଣ୍ଡ ଯିବାପାଇଁ ବହୁତ ପସନ୍ଦ କରେ କାରଣ ଇଂଲଣ୍ଡ ଏକମାତ୍ର ଏକ ଦେଶ ଯାହାକି ବହୁତ ଡେଭ୍ଲପ୍ମେଣ୍ଟ୍ ପଥରେ ଆଗକୁ ବଢ଼ି ଆସିଅଛି ଏବଂ ସେହିପରି ଭାବରେ ଆମେରିକା ମଧ୍ୟ ଏକ ଭଲ ଦେଶ ଯେଥିରେ ଏକ ଅନେକ ପ୍ରକାରର ଡେଭ୍ଲପ୍ମେଣ୍ଟ୍ ସହ ଅନେକ ଭ୍ରମଣସ୍ଥଳ ମଧ୍ୟ ରହିଅଛି ଏବଂ ସେଇ ଭ୍ରମଣସ୍ଥଳରେ ଅନେକ ପ୍ରକାରର ଆନନ୍ଦ ମଧ୍ୟ ଲାଗିଥାଏ ଯଥା ଆମ ଭାରତବର୍ଷରେ ଏମିତି କିଛି ଜାଗା ଅଛି ଯେଥିରେ ଅନ୍ୟ ଦେଶମାନଙ୍କ ଠାରୁ ମଧ୍ୟ ବହୁତ ଭଲ ତ ରହିଥାଏ କିନ୍ତୁ ଏମିତି ଏକ ଦେଶ ଯଥା ଇଂଲଣ୍ଡ ଏବଂ ଆମେରିକା ଯାହାକି ଭାରତ ଠାରୁ ମଧ୍ୟ ଏକ ଉଚ୍ଚତମ ସ୍ତରରେ ରହିଅଛି ଏବଂ ସେଠିକାର ରାସ୍ତା ଖାଇବା ପିଇବା ରହିବା ବହୁତ ଭଲ ଏବଂ ସେଥିରେ ଅନେକ ଲୋକ ଅନେକ ପ୍ରକାରରେ ଆଗକୁ ବଢ଼ି ଆସିଅଛନ୍ତି ସେମାନଙ୍କୁ ବହୁତ ଭଲରେ ରହିବା ଖାଇବାରେ ରହିଥାନ୍ତି ଏବଂ ଖୁସିରେ ମଧ୍ୟ ରହିଥାନ୍ତି ଏବଂ ସେଠିକାର ଭ୍ରମଣସ୍ଥଳ ମଧ୍ୟ ଅନେକ ପ୍ରକାରର ମନଦାୟକ ବା ଖୁସିଦାୟକ ହୋଇଥାଏ ତେଣୁକରି ମୁଁ କୌଣସି ସ୍ଥାନରେ ନ ଯାଇ ଇଂଲଣ୍ଡ ଏବଂ ଆମେରିକା ଯିବାପାଇଁ ଚାହେଁ ଏବଂ ମୋର ଗୋଟିଏ ଛୋଟ ସ୍ଵପ୍ନ ମଧ୍ୟ ଅଛି ଯେ ମୁଁ ଇଂଲଣ୍ଡ ଯିବି